ସାଧାରଣତଃ ଗୋଟିଏ ଶିଶୁ ମା ପେଟରୁ ଜନ୍ମ ହେବା ଜନ୍ମ ହେବା ଦ୍ୱାରା ଶିଶୁର ଲାଳନ ପାଳନ କରିବାକୁ ପଡ଼ିଥାଏ ମା ଶିଶୁର ସଦାସର୍ବଦା ଯତ୍ନ ନେବା ସଙ୍ଗେ ସଙ୍ଗେ ତାର ଖାଇବା ଜିନିଷପତ୍ର ସଫା ରଖିବା ହାତରେ ସାବୁନ ସାବୁନ ଲଗାଇ ସାଙ୍ଗରେ ଧୋଇବା ତାର ଲୁଗାକୁ ସଫା କରି ଖରାରେ ଶୁଖାଇବା ଓ ତାର ଖାଇବା ମଶାରି ତାହାକୁ ଶୋଇବା ପୂର୍ବରୁ ଉଢ଼ିବା ଉଢ଼େଇ ସାରିଲା ପରେ ମା' ଶିଶୁର ଯତ୍ନ ନେବା ଶିଶୁର ଯତ୍ନ ନେଇ ସାରିଲା ପରେ ସେ କ୍ଷୀର ଖୁଆାଇ ଖାଇ ସାରିବା କ୍ଷୀର ଖୁଆଇ ସାରିଲା ପରେ ତାର କ୍ଷୀର ବା ବୋତଲକୁ ସେ ଭଲ ପାଣିରେ ଧୋଇକି ତାହାକୁ ଘୋଡ଼େଇ ଗାମୁଛାରେ ରଖିବା ଆବଶ୍ୟକ କାରଣ ସେଇଟା ହେଉଛି ଆମର ଭଲକରି ହେବା ସୁସ୍ଥ ସବଳ ଶରୀରରେ ବଢ଼ିବା କୌଣସି ତାର ଅସୁବିଧା ନହେବା ସେଥିଲାଗି ମା' ଦାୟୀ ଓ ମାଆର ଖାଦ୍ୟ ପାନୀୟ ଜଳ ଠିକ୍ ପରିମାଣରେ ଖାଇବା ପିଇବା ସେ ଛୁଆଟା ସବୁବେଳେ ଠିକ ହେବା ମା ଠିକ ଭାବରେ ପଦକ୍ଷେପ ନେଇ ପାରିବ ବୋଲେ ସେ ଛୁଆଟା ସୁସ୍ଥ ସବଳ କରିରିବଢ଼ି ପାରିବ ବଢ଼ିଲା ସଙ୍ଗେ ସଙ୍ଗେ ତାର ମାନସିକ ତାରଟା ଠିକ୍ ରହିପାରିବା ସଠିକ ଭାବରେ ବଢ଼ିପାରିବା ଛୁଆାର ହାତ ଗୋଡ଼ ସଫା ରଖିବା ମୂତ୍ର ଗଲେ ତାହାକୁ କପଡ଼ାରେ ଅଲଗା କରି ଅନ୍ୟ କପଡ଼ାରେ ଧୋଇବା ଶୁଖାଇବା ସଫା କରିବା ଏଇଟା ମା' ମାନଙ୍କର ଯଥେଷ୍ଟ ପରିମାଣରେ ଶିଶୁ ଉପରେ ସୁରକ୍ଷା ନେବା ସଙ୍ଗେ ସଙ୍ଗେ ଶିଶୁର ସର୍ବଦା ପାଖରେ ରହି ତାର ଲାଲନ ପାଳନ କରିବାର ଆବଶ୍ୟକ ପଡ଼େ ସେଥିଲାଗି ଛୁଆର ଯେତେ ଭଲ ଭଲ ଜିନିଷ ଖାଇବାକୁ ଦେବା ତାହାକୁ ମାନେ ପ୍ରଥମ ବର୍ଷରୁ ପାଞ୍ଚ ଛଅ ବର୍ଷ ଯାଏ ତାହାକୁ କରିବାକୁ ପଡ଼ିଥାଏ ସେ କରିବାକୁ କରିବା ଦ୍ୱାରା ସେ ଛୁଆଟା ଶରୀରରେ ରୋଗ ଆସେ ନାହିଁ ମାନେ ଖରାରେ ସେଇ ମଇଳା ଜିନିଷପତ୍ର ଆମର କପଡ଼ା ତାହାକୁ ସଫା କରି ଶୁଖେଇବା ତାକୁ ଆଣିବା ଘରେ ରଖିବା ଏସବୁ କରିବା ଦ୍ୱାରା ସେ ଛୁଆ ଠିକ୍ ଭାବରେ ତାର ଖାଇବା ଜିନିଷପତ୍ର ଢାଙ୍କିକରି ରଖି କରି ସେ ଛୁଆକୁ କ୍ଷୀର ଦେବା ତାହା କ୍ଷୀର ଖାଇ ସାରିଲାପରେ ମା ଯାହାକି ସେ ସଫା ଜାଗାରେ ଶୋଇବା ସବୁ ସଦାସର୍ବଦା ତାର ଯତ୍ନ ନେବା ସମୟରେ ତାର ଅବହେଳା ନକଲେ ଶିଶୁର ଶରୀର ସବୁବେଳେ ପରିଷ୍କାର ରହିବ ପରିଚ୍ଛନ୍ନ ରହିବ ତାର ଦେହରେ ରୋଗ ଜୀବାଣୁ ରହିପାରେ ନାହିଁ ଆକ୍ରମଣ କରିପାରେନି ସେଥିଲାଗି ଶରୀର ତାର ସବୁ ସବୁବେଳେ ଟାଣ ରହିବା ମାନେ ଶୋଇଲା ସମୟରେ ମଶାରୀ ଢାଙ୍କିବା ସବୁ ଇତ୍ୟାଦି ଜିନିଷ କରିବା ଦ୍ୱାରା ଛୁଆର ହୃଷ୍ଟ ପୃଷ୍ଟ ହୋଇକରି ଛୁଆ ବଢ଼ିପାରେ